ମାନସ ବାବୁ ତୁମର୍ ପାଖରୁ ଯେନ୍ ଶାଢ଼ୀଟା କିଣିଥିଲି ସେଇଟା ଅତି ଖରାପ ପଡ଼୍ଲା ହୋ ଘିନ୍ଲା ବେଲ୍ କେ ଶାଢ଼ୀର୍ କଲର୍ ଯେନ୍ତା ସୁନ୍ଦର ଦିଶୁଥିଲା ଦୁଇଥର କାଚି ଦେଲାପରେ ରଙ୍ଗ ପୂରା ଧୁଇ ହେଇଗଲା ଶାଢ଼ୀର୍ କପଡ଼ାଟା ବି ବହୁତ ଖରାପ ଲାଗିଛି ଆର୍ ଦାମ୍ କେ ଦେଖିଲେ ଇ ଲୁଗାଟା ମହଙ୍ଗା ହେଇଗଲା